ଓଡ଼ିଆ ଭାଷା ଆମେ ଛୋଟ୍ ଦିନୁ ପଢ଼ି ଆସୁଛୁଁ ବହୁତ୍ ଭଲ୍ ଲାଗ୍ସି ଭାଷାଟା ବାକି ଆମେ ଯେତେବଲେ ଛୋଟ୍ ଥିନୁଁ ବହୁତ୍ ତାମାନେ ଆମ୍କୁ ଅସୁବିଧା ହଉଥିଲା ପଡ଼୍ବାର୍ ଲାଗି ଲେଖ୍ବାର୍ ଲାଗି ଧୀରେ ଧୀରେ କରି ଆମେ ତାମନେ ସବୁ ସ୍କୁଲନୁ ତାର୍ ମନେ ଜାନିଛୁଁ ସ୍କୁଲ୍ ଶିଖଉ ସ୍କୁଲ୍ ନଁ ଶିକ୍ଷକ ମାନେ ଆମକୁ ଶିଖାଇଛନ୍ ଘରେ ଆମ୍କୁ ଆମର୍ ମାଆ ବାପା ବି ହାତ୍ ଧରିକରି ତାର୍ ମାନେ ଆମକୁ ଶିଖାଇଛନ୍ କେନ୍ଟା ଭୁଲ୍ ହେଲେ ତାର୍ ମାନେ ସେଇଟା ଠିକ୍ କରି ଦଉଥିଲି ହେ ଯେନ୍ଟା ତାର୍ ମାନେ କହିବାର୍ ଲାଗି ବି ଆମେ ଭଲ୍ ସେ ନାଇଁ କହି ପାରୁଥିମୁ ବଲେ ସେଇଟା ମାଆ ବାପା ଆମକୁ ଶିଖଉଥିଲେ ତାର୍ ମାନେ ଆମକୁ ସ୍କୁଲ୍ ମାନକୁଁ ବି ତାର୍ ମାନେ ଆମର୍ ମାଷ୍ଟର୍ମାନେ ଗୁରୁଜନ୍ ମାନେ ଆମକୁ ଭଲ୍ ଶିଖାଇଛନ୍ ଆମେ ତାକରନୁଁ ଶିିଖିଛୁଁ ଆଉ ଏଛିନ୍ କିଛି ତାର୍ ମାନେ ଅସୁବିଧା ନାଇଁ ସବୁ ଠିକ୍ ଅଛେ ଆଗ ଭୁଲ୍ ଭାଲ୍ ହଉଥିଲା ଏଛିନ୍ କା ନାଇଁନ ନାଇଁ ହେବାର୍ ନଁ